ଗୋଟେ ମଲ୍କୁ ଯାଇଥିଲି ଏବଂ ସେଠାରେ ଗୋଟେ ଭଲ ଜ୍ୟାକେଟ୍ ଦେଖିଲି କାହିଁକିନା ଅନେକ ଜ୍ୟାକେଟ୍ ଦେଖିଲା ପରେ ଗୋଟେ ଜ୍ୟାକେଟ୍ ଭଲ ଲାଗିଲା ତାହା ଥିଲା କଳା କଲର୍ର ଏବଂ ସେ କଳା କଲର୍ର ଥିଲା ବହୁତ ସୁନ୍ଦର ଦେଖାଯାଉଥିଲା ଭଲ କ୍ଵାଲିଟି ଥିଲା ସେଥିପାଇଁ ବୋଲିକି ସେ ଜ୍ୟାକେଟ୍ଟା କିଣିଲି ମଧ୍ୟ ମୁଁ ଏବଂ ତା'ର ପ୍ରାଇସ୍ ବି ବହୁତ କମ୍ ଥିଲା ସେଥିପାଇଁ ମୋତେ ସେ ଜ୍ୟାକେଟ୍ଟା ବହୁତ ପସନ୍ଦ ହେଲା ତା କ୍ଵାଲିଟି ଭଲ ଥିଲା କିନ୍ତୁ ପ୍ରାଇସ୍ କମ୍ ଥିଲା ସେ ମୋତେ ବହୁତ ଖୁସି ଲାଗିଲା ଏବଂ ଏହି ଜ୍ୟାକେଟ୍ ବିଷୟରେ ମୁଁ ଜାଣିବାକୁ ପାଇଲି ଯେ ଆମ ଦୁଇ ତିନ ଜଣ ସାଙ୍ଗ ମଧ୍ୟ ଏହି ଜ୍ୟାକେଟ୍ଟା ବ୍ୟବହାର କରିସାରିଛନ୍ତି ତାଙ୍କର ଦୁଇ ତିନ ବର୍ଷ ହୋଇଗଲାଣି ସେ ଜ୍ୟାକେଟ୍ଟା ଯେମିତି ସେମିତି ଅଛି କଲର୍ ଫେଡ଼୍ ବି ମଧ୍ୟ ହୋଇନାହିଁ ଏବଂ ସେ ଜ୍ୟାକେଟ୍ଟା ପରିଧାନ କରିଲା ପରେ ମଧ୍ୟ ସେ ଜ୍ୟାକେଟ୍ ଯେମିତି ଥିଲା ସେମିତି ଦେଖାଯାଉଛିି ଚିକ୍ ଚାକ୍ ଭଲ ଭାବରେ ଦେଖାଯାଉଛି ସେଥିପାଇଁ ମଧ୍ୟ ସେ ଜ୍ୟାକେଟ୍ ମୋତେ କିଣିବାକୁ ମୋତେ ମଧ୍ୟ ଆଗ୍ରହ ଲାଗିଲା ଏବଂ କିଣିକି ଆଣିଲି ମଧ୍ୟ ସେହି ମଲ୍ରେ ଗଲାପରେ ମୁଁ ଦେଖିଲି ଅନେକ ଗୁଡ଼ିଏ ଜ୍ୟାକେଟ୍ ଦେଖିଲି ଅନେକ ଗୁଡ଼ିଏ ଡ୍ରେସ୍ ଦେଖିଲି କେଉଁଟା ବି ମୋତେ ପସନ୍ଦ ଆସିଲା ନାହିଁ କାରଣ ସେହି କଲର୍ ହିଁ ମୋତେ ବହୁତ ଭଲ ଲାଗେ କଳା କଲର୍ର ଜ୍ୟାକେଟ୍ ମୋତେ ବହୁତ ଭାରି ପସନ୍ଦ ଆସିଲା ଏବଂ ତା'ର କ୍ଵାଲିଟି ବି ଭଲ ଥିଲା କାହିଁକିନା ବହୁତ ମୋର ସାଙ୍ଗ ସେସବୁ କ୍ଵାଲିଟିର ଜ୍ୟାକେଟ୍ ବ୍ୟବହାର କରିସାରିଛନ୍ତି ଦୁଇ ତିନି ବର୍ଷ ହେଲାଣି ତାଙ୍କର ବ୍ୟବହାର କରିଲା ପରେ ମଧ୍ୟ ଯେମିତି କୁ ସେମିତି ହିଁ ଅଛି ଭଲ କ୍ଵାଲିଟି ତା'ର ପ୍ରାଇସ୍ ଥିଲା ପାଞ୍ଚଶହ ଟଙ୍କା କିନ୍ତୁ କ୍ଵାଲିଟି ଭଲ ଥିଲା ସେଥିପାଇଁ ମଧ୍ୟ ମୋତେ ବହୁତ ଖୁସି ଲାଗିଲା କି ଭଲ କ୍ୱଲିଟିର କମ୍ ଦାମ୍ରେ ମିଳୁଛି ବୋଲି ମୋତେ ମୋ ସାଙ୍ଗମାନେ କହିବା ଦ୍ୱାରା ହିଁ ମୁଁ ସେ ମଲ୍କୁ ଯାଇକି ମୁଁ ସେ ଜ୍ୟାକେଟ୍ଟା ଦେଖିକି ଆଣିଲି ଏବଂ ବହୁତ କିଛି ଦେଖିଲି କିନ୍ତୁ ମୋତେ ପସନ୍ଦ ଆସିଲାନି ସେ ଗୋଟେ କଲର୍ ଜ୍ୟାକେଟ୍ ପସନ୍ଦ ଆସିଲା ଭଲ କ୍ଵାଲିଟି ଥିଲା କମ୍ ଦାମ୍ରେ ମିଳୁଥିବା ଯୋଗୁଁ ମୁଁ ସେ ଜ୍ୟାକେଟ୍ଟା କିଣିଲି ଏହା ହେଉଛି ମୋର ସକଠାରୁ ନକାରାତ୍ମକ ଅନୁଭୂତି